ହଁ ହ୍ୟାଲୋ କିଏ କହୁଥିଲେ ହଁ ହଁ ହଁ ପାଞ୍ଚ ଦିନରେ କେତେ ଖଣ୍ଡ ବ୍ଲାଉଜ୍ ପାଞ୍ଚ ଦିନ ଏତେ ଶୀଘ୍ର ଛଅ ସାତ ଖଣ୍ଡ ବ୍ଲାଉଜ୍ ହେଇପାରିବ ଖାଲି ବ୍ଲାଉଜ୍ ସିଲାଇ ହେବ ନା ସେ ଶାଢ଼ି ଫଲ୍ ଲାଗିବ ମୁହଁ ସିଲାଇ ପିକୋ କେବେ କେବେ ଡେଟ୍ଟା କେବେ କହିଲେ ପାଞ୍ଚ ଦିନ ଗୋଟେ କାମ କରନ୍ତୁ ମୁଁ ତିନି ଖଣ୍ଡ ବ୍ଲାଉଜ୍ ତିନିଦିନ ପରେ ଦେଇଦେଇଥିବି ଆଉ ବାହାଘର ଦିନ ଆଉ ଦୁଇ ତିନି ଖଣ୍ଡ ଦେଲେ ଚଳିବ ତ ସେଇଟା କ'ଣ ଯେ କହୁଛ ମୁଁ ବୁଝୁଛି ମୁଁ ମନା କରୁଛି କରିଦେବିନି ବୋଲି ପିଲା ଦୁଇ ଜଣ ନାହାନ୍ତି ଆଉ ଆଉ ଯେଉଁ ଜଣଟା ଅଛି ଚେଷ୍ଟା କରିବି ପାଞ୍ଚ ଦିନ ପରେ ସନ୍ଧ୍ୟାବେଳକୁ ଆସିବ ଆଉ ଶାଢ଼ି ପିକୋ ହେବ ଫଲ୍ ପଡ଼ିବ ପିକୋ ହେବ ବ୍ଲାଉଜ୍ ସବୁଯାକ ଡିଜାଇନ୍ କ'ଣ କେଉଁ ଡିଜାଇନ୍ ହେବ ଡୋର ଲାଗିବ ନା ନାହିଁ ଗୋଟେ ଗୋଟେ ବ୍ଲାଉଜ୍ କୁଞ୍ଚି ହାତ କରିଦେବି ଆଉ ଗୋଟେ ହାତ କେତେ ରହିବ ମାନେ କହୁଣି ପର୍ଯ୍ୟନ୍ତ ରହିବ ନା ହାପ୍ ହାତ ରହିବ ନା ସିଙ୍ଗଲ୍ ମିଡ଼ିଲ୍ ସାଇଜ଼୍ ରହିବ ମୋତେ ଭଲ ଲାଗିବା କ'ଣ ଅଛି ତମ ବ୍ଲାଉଜ୍ ତମର କେମିତି ପିନ୍ଧିବ ମୁଁ ତ ସବୁ ପ୍ରକାର କରିବି ତମ ବ୍ଲାଉଜ୍ ତମେ କେମିତି କରିବ ଫୁଲ୍ ହାତ କି ହଁ ମୁଁ ଦେଖିକିରି ଯେଉଁ ଶାଢ଼ିଟା ଆଉ ମାଳି ଫାଳି ଷ୍ଟୋନ୍ ଫୋନ୍ କିଛି ଲାଗିବ ଜିନିଷଟା ତ ଭଲ କରିବାକୁ ଚେଷ୍ଟା କରିବି ହଉ ଦେଖିବା ବ୍ଲାଉଜ୍ ପାଞ୍ଚ ଖଣ୍ଡ ଶାଢ଼ି ସାତ ଖଣ୍ଡ ହଉ ଠିକ୍ ଅଛି ମତେ ଆଣି ଦେଇଦିଅ ଜଲଦି ଆଣିକି ଦେଇଦିଅ ମୁଁ ଚେଷ୍ଟା କରେ କାଟିକରି କରିବା ପାଇଁ ଆଉ